ଆମ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା କରିଦେଇଛନ୍ତି ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ସମସ୍ତ ଆମର ଭାରତୀୟ ନାଗରିକମାନେ ବିଭିନ୍ନ ପ୍ରକାର ବଡ଼ ବଡ଼ ରୋଗ ସ୍ୱାସ୍ଥ୍ୟ ସେବା ଯୋଗେଇ ସ୍ୱାସ୍ଥ୍ୟ ପାଇ ପାରୁଛନ୍ତି ସରକାର ମଧ୍ୟ ଏହା ଯୋଗେଇ ପାରୁଛନ୍ତି ତେଣୁ ସମସ୍ତେ ଲୋକ ବିଦ୍ୟୁତ ଯୋଗୁଁ ଉପକୃତ ହେଉଛନ୍ତି କାଳିଆ ଯୋଜନାରେ ଲୋକ ବର୍ଷକୁ ପାଞ୍ଚ ହଜାର ଲେଖାଏଁ ତିନିଥର ପନ୍ଦର ହଜାର ଟଙ୍କା ପାଇ ପାରୁଛନ୍ତି ମଧୁବାବୁ ପେନ୍ସନ୍ ଯାହାର ଷାଠିଏ ବର୍ଷ ସେ ମଧ୍ୟ ମଧୁବାବୁ ପେନ୍ସନ୍ ପାଇବାର ଉପକୃତ ହେଉଛି ପକ୍କା ଘର ଯୋଜନା ସମସ୍ତେ ଲୋକ ପକ୍କା ଘର ଯୋଜନାରେ ସୁବିଧା ପାଇ ଘରକୁ କରିପାରୁଛନ୍ତି ଏହିଭଳି ସରକାର ବିଭିନ୍ନ ପ୍ରକାର ସୁବିଧା କରି ଜନ ହିତକର କାମ କରୁଛନ୍ତି

ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ୍